ହୁଁ ହ୍ୟାଲୋ ହଁ ସାର୍ ନମସ୍କାର ଆପଣ ହୋଟେଲ୍ରୁ କିଏ କହୁଛନ୍ତି ମାଲିକ ନା ଆଉ କିଏ ହୋଟେଲ୍ର ମ୍ୟାନେଜର୍ କହୁଥିଲେ କି ଆଉ ତା'ର ବ୍ୟବସ୍ତା ଫେବସ୍ତା କ'ଣ ହେଇଛି କି ହଁ କ'ଣ କ'ଣ ଟିକେ କହିବେ କି ସାର୍ କ'ଣ କ'ଣ କେମିତି ସବୁ ବ୍ୟବସ୍ତା ରହିଛି ହଁ ସାର୍ କ'ଣ ହେଇଛି ହୋଟେଲ୍ର ଆହୁରି ଫେସିଲିଟି ଯାକ କ'ଣ ଅଛି ଦୁଇ ଜଣ ଯେମିତି ଗୁଟେ ଗୁଟେ ଲୁକ ରହିଲେ ସେମିତି କମ୍ପପ୍ଲିଟଲି କମ୍ଫଟେବୁଲ୍ରେ ରହି ପାରିବ ଯାହା ସବୁ ବ୍ୟବସ୍ତା ରହିଛି ହଉ ଦୁଇ ତିନି ଜଣ ସେମିତି ହେଲେ ବୋଲେ କମ୍ଫଟେବୁଲ୍ରେ ବସି ହେବ ତ ଆହୁରି କ'ଣ କ'ଣ ରୋଷେଇ ଉଣେଇଶି ସତେଇଶି ଟୋଣ୍ଟି ଫୋର୍ ଉଣେଇଶି ରେ ଆସିବି ସାର୍ ସତେଇଶି ରେ ଆସିବି ଏଇ ମାସ ସତେଇଶି ତାରିଖ ଦିନ ଆସିବି ଆଉ କ'ଣ ଅଛି ନା କ'ଣ ଆଇକାର୍ଡ଼୍ ଅଛି ଭିଜିଟିଙ୍ଗ କରିକି ପଳାଇବି ଜାଣି ନାହିଁ ତ ସେଥିପାଇଁ କଲ୍ କଲି ମ୍ୟାନେଜର୍କୁ ଆଉ କ'ଣ ହଁ ହଁ ହଁ ଫାସିଲିଟି ସବୁ ଅଛି ହଁ ଆଉ କେତେ ଲେବର୍ ଯାକ ଅଛନ୍ତି ଆହୁରି କର୍ମଚାରୀ ଯାକ କେତେ ତଥାପି ସବୁ ଟୋଟାଲ୍ ସବୁ କର୍ମଚାରୀ ଯାକ କେତେ ଅଛନ୍ତି ଲେବର୍ ଯାକ ଆଉ କ'ଣ କହିବାର ଅଛି କି